ହଁ ଗର୍ବିତ ତ ମୁଁ ବହୁତ କାହିଁକିନା ମୁଁ ମୋ ମାଆଙ୍କ ପାଇଁ ବହୁତ ଗର୍ବିତ ଅନୁଭବ କରେ ଭଗବାନଙ୍କୁ ମୁଁ ସବୁବେଳେ ଡାକେ ଏମିତି ମାଆ ମୋତେ ସବୁ ଜନ୍ମରେ ମିଳୁ ଓ ତାଙ୍କ ପାଇଁ ବହୁତ ଗର୍ବ ଅନୁଭବ କରେ ରାସ୍ତାରେ ଗଲାବେଳେ ମୋତେ ବହୁତ ଖୁସି ଲାଗେ ମୁଁ ଘରେ ରାସ୍ତାରେ ସମସ୍ତେ ଯେତେବେଳେ କହିଦିଅନ୍ତି ତୁ ତୋ ମାଆଙ୍କ ପରିକା ତୋ ମାଆ ଯେମିତି ତୁ ସେମିତି ଗୋଟେ ଝିଅର ଇଚ୍ଛା ଥାଏ ସେ ତା'ବାପା ମାଆଙ୍କ ଭଳିଆ ହେଇଥିବ ଯେମିତି ତା'ବାପା ମାଆ ଏଇଟା କହିଦେଲେ ଆତ୍ମା ଏତେ ଶାନ୍ତି ମିଳେ ମୁଁ ମାଆଙ୍କ ଭଳିଆ ମାଆ ଏ ଦୁନିଆରେ କେଉଁଠି ବି କାହାକୁ ବି ଦେଖିନି ସମସ୍ତଙ୍କ ମାଆ ସବୁ ଝିଅଙ୍କ ପାଇଁ ବଡ଼ ନା ହୁଏ ତ ମୋ ଆଖିରେ ମୋତେ ଲାଗୁଛି ମୋ ମାଆ ମୋ ପାଇଁ ସବୁକିଛି ସେ ମୋର ମୋ ପାଇଁ ସେ ବଡ଼ ଆଉ ଆମେ ତ ସମସ୍ତ ସମସ୍ତଙ୍କ ମାଆ ପାଇଁ ବଡ଼ ମାଆ ୱାର୍ଡ଼ଟା ଯେ ଖାଲି ମୁଁ କହିବିନି ମୋର ସମସ୍ତଙ୍କର ମାଆ ବହୁତ ନିଜର ବହୁତ ପ୍ରିୟ କେହି କେବେ ନିଜ ମାଆକୁ ଛାଡ଼ି ବଞ୍ଚିପାରିବେ ବଞ୍ଚିପାରିବେନି କହିବାକୁ ଗଲେ ସେମାନେ ତାଙ୍କ ଜୀବନ ସବୁ ଝିଅଙ୍କୁ ପଚାରିଦେବେ ବାପା ମାଆ ଦୁଇଜଣ ତାଙ୍କର ଜୀବନ ହେଇଥିବେ ବାପା ମାଆ ଆମ ପାଇଁ ଯେତିକି କଷ୍ଟ କରନ୍ତି କେହି ବି ଏମିତି କରିବେନି ଦୁନିଆରେ ଯେତେ ଯିଏ ବି ହଉ ମାଆର ଜାଗା କେହି ନେଇ ପାରିବେନି ମାଆ ଏମିତି ଗୋଟେ ଶବ୍ଦ କହିବା କତୁରୁ ଆଖିରୁ ପାଣି ଆସଯିବ ତ ମାଆର ଜାଗା କେହି କେବେ ନେଇପାରିଛି ନା ନେଇପାରିବ ମାଆ ତ ମାଆ ନା ସବୁବେଳେ ମାଆର ଜାଗା ବହୁତ ଉଚ୍ଚରେ ଆଉ ମାଆ ବିଷୟରେ ମୁଁ କ'ଣ କହିବି ତା'ପାଇଁ ମୁଁ ଏତେ ଗର୍ବ ଅନୁଭବ କରିଛି ମୋର ଇଚ୍ଛା ଥିଲା ମୋ ପାଇଁ ଯେମିତି ସେ ମୋ ମାଆ ଥରେ ଗର୍ବ ଅନୁଭବ କରୁ ନାହିଁ ମୁଁ ତ ସେଟା କରିପାରୁନି ବାକି ମୁଁ ବହୁତ ଗର୍ବ ଅନୁଭବ କରେ ମୋ ମାଆ ଆଉ ବାବାଙ୍କୁ ପାଇକି ଏମିତିକା ମାଆ ମୋତେ ସବୁ ଜନ୍ମରେ ଭଗବାନ ଦିଅନ୍ତୁ ତା'ପାଇଁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି ଏମିତିକା ମାଆ ମୋତେ ଭଗବାନ ଦେଇଛି